ହ୍ୟାଲୋ ସାର୍ ଆଗଲ୍ପୁର୍ର ଅଟୋ ଡ୍ରାଇଭର୍ କହୁଛନ୍ତି ତ ଯେନ୍ଟାକି ନଅ ତାରିଖ୍ ମତେ ବଲାଙ୍ଗୀର ଯିବାକୁ ପଡ଼ିବ ତ ସେଥିପାଇଁ ଅଟୋ ଆଜିଠୁ ବୁକ୍ କରିବାକୁ ମୁଁ ଚାହୁଁଛି ତ ତେଣୁକରି ସେଇ ନଅ ତାରିଖ୍ର ଅଟୋ ବୁକ୍ ଖାଲି ଅଛି କି ନାହିଁ ମତେ କୁହନ୍ତୁ ଆଉ ନଅ ତାରିଖ୍ ଅପରାହ୍ନ ଛଅଟାରେ ପହଁଞ୍ଚି ପାରିବ କି ନାହିଁ କୁହନ୍ତୁ ଅଟୋ ଡ୍ରାଇଭର୍ ଆର୍ କେତେବେଲେ ଆମ ମହୁଲ୍ପାଲିକୁ ଆସିବ ଆଉ ବଲାଙ୍ଗୀର୍କୁ ଯିବାକୁ ତେୟାର୍ ହେବ ସେ ସମ୍ପର୍କରେ ମତେ କୁହନ୍ତୁ ଯେନ୍ଟାକି ଏମାର୍ଜେନ୍ସି ଏ କାର୍ଯ୍ୟ ଅଛି ନଅ ତାରିଖରେ ତ ତେଣୁକରି ଆପଣ ଯଥା ଶୀଘ୍ର ଅଟୋ ଡ୍ରାଇଭର୍ଙ୍କୁ ଆମ ଗାଁ'କୁ ପଠାଇବାକୁ ଚେଷ୍ଟା କରିବେ ଏବଂ ଯଥା ଶୀଘ୍ର ପଠାଇଲେ ମୁଁ ଟାଇମ୍ରେ ପହଁଞ୍ଚି ପାରିବି ତେଣୁକରି ମୁଁ ଆପଣଙ୍କୁ ଫୋନ୍ କରିଛି ତ ଅଟୋ ବୁକ୍ କରିବାକୁ ଆଡ଼ଭାନ୍ସ କେତେ ଟଙ୍କା ଦେବାକୁ ପଡ଼ିବ କୁହନ୍ତୁ ଓ ଟୋଟାଲ୍ ପଇସା କେତେ ଲାଗୁଛି ଅଟୋ ବୁକ୍ କରିବାକୁ ତ କହନ୍ତୁ ଯେନ୍ଟାକି ଏ ଆ ମହୁଲ୍ପାଲିରୁ ବଲାଙ୍ଗୀର୍କୁ ପଇଁଚାଲିଶ୍ କିଲୋମିଟର୍ ପଡ଼ିଯାଉଛି ତ ଆମ ଆଡ଼େ କିଲୋମିଟର୍ ପ୍ରତି ସାତ ଟଙ୍କା ନେଉଛନ୍ତି ତ ସେଇ ହିସାବରେ ଏହା ପଇଁଚାଳିଶ୍ କିଲୋମିଟର୍କୁ କେତେ ଟଙ୍କା ପଡ଼ିବ ଆପଣ ହିସାବ୍ କରି ମତେ କହିଲେ ମୁଁ ପଇସା ମୋଟ୍ କରି ରଖିପାରିବି